ମୁଁ ଦିନେ ମୋର ଗୋଟିଏ ସାଙ୍ଗ ସହିତ ପିକ୍ନିକ୍ ଯିବା ପାଇଁ ପ୍ଲାନ୍ କରିଥିଲୁ ଏବଂ ପିକ୍ନିକ୍ ଯିବା ପୂର୍ବରୁ ମୁଁ ମୋର ବାଇକ୍ର ହେଲ୍ମେଟ ଏବଂ ଗାଡ଼ିର କାଗଜ ପତ୍ର ଅତି ସୁଚାରୁ ରୂପେ ନିଜ ପାଖରେ ରଖିଥାଏ ଏବଂ ଗାଡ଼ିରେ ଗଲା ବେଳେ ମୁଁ କମ୍ ସ୍ପିଡ଼ରେ ଯାଏ ସେଠାରେ ଯାଇ ପିକ୍ନିକ୍ କରିସାରିବା ପରେ ଆମେ ଦିନ ଦୁଇଟାରେ ପହଞ୍ଚିଥିଲୁ ଏବଂ ପିକ୍ନିକ୍ କରିସାରି ଆମେ ନିଜର ଘରକୁ ସନ୍ଧ୍ୟା ସାତଟାରେ ଫେରି ଆସିଥିଲୁ